ବିବାହରେ ବହୁତ ପ୍ରକାର କନ୍ୟାନଙ୍କୁ ଯୌତୁକ ଦିଅନ୍ତି ବହୁତ ଜିନିଷ ଯେପରିକି ବହୁତ ଲୋକମାନେ ତ ଜାଣିଥିବେ ବଡ଼ ବଡ଼ ଜିନଷ ଦେବେ ମାତ୍ର କନ୍ୟାଦାନ ମାନେ ମହାପୁଣ୍ୟ କନ୍ୟାଦାନ ସହିତ ଯୌତୁକ ପ୍ରଥା ମଧ୍ୟ ରହିଛି ଯେପରିକି ଲୋକମାନେ ଟି ଭି ଫ୍ରିଜ୍ ଗାଡ଼ି ଏପରି ବହୁତ ଗୁଡ଼ିକ ଜିନିଷ ଦିଅନ୍ତି ତାଙ୍କର ଜୋଇଁପୁଅକୁ ତାଙ୍କ ଜ୍ୱାଇଁପୁଅ ମାନେ ମ୍ୟାରେଜ୍ ଟାଇମ୍ରେ ଯେପରି ତାଙ୍କ ପାଖରେ କିଛି ସୁବିଧା ଅସୁବିଧା ନହେଇପାରେ ବୋଲି କନ୍ୟାଦାନ ସମୟରେ ଏମାନେ ଏ ଯୌତୁକ ପ୍ରଥାଟା ରଖିଛନ୍ତି ତେଣୁ ଝିଅମାନଙ୍କ ବାପା ମାଆ କି ଭାଇମାନେ ମିଶିକି ଏପରି ଯୌତୁକ ଦାନ କରନ୍ତି ବହୁତ ଗୁଡ଼ିକ ଜିନଷ ଟି ଭି ଫ୍ରିଜ୍ କେତଜଣ ଘର ଲୋକମାନେ ସବୁ ଦେଖେଇବା ପାଇଁ ଘର ଜାଗା ଏପରି ଜିନିଷ ବି ଦେଇଦିଅନ୍ତି ଆଉ ଟଙ୍କା ବି ବହୁତ ଲକ୍ଷ ଟଙ୍କା କି ତିରିଶଲକ୍ଷ ଟଙ୍କା କି ପଚାଶଲକ୍ଷ ଟଙ୍କା ଏପରି ଯାହାର ଯେତିକି କେପାସିଟି ସେମାନେ ଏହିପରି ଦାନ କରନ୍ତି ଦାନ ତ କହିବେନି ଯୌତୁକ ଦିଅନ୍ତି ଏହିପରି ସୁବିଧା ଅସୁବିଧା ସମୟରେ ଝିଅମାନେ ବି ଆର ଉପଯୋଗ କରିପାରିବେ ଏବଂ ତାଙ୍କ ଦେଇଥିବା ସେ ପୁଅ ଘର ତାଙ୍କେ ବି ଉପଯୋଗ କରିପାରିବେ ତେଣୁ ଏପରି ଦିଅନ୍ତି